ହଁ ଇସ୍ପିତା ଏହିଠି ଏମିତି ବସିଥିଲି ହଁ ଫ୍ରି ଅଛି ଆଜି କାହିଁ ଆଜି ଏମିତି କିଆଁ କଣ ହେଲା ମାନେ ପଡ଼ିଗଲା ମୋ କଥା କି ଆଜି କଣ ଏତେ ଜଲ୍ଦି କଣ କଣ ଆଜି ମାନେ ଏତେ ଦିନ ପରେ ରେଷ୍ଟୁରାଣ୍ଟ କଥା କଣ

ଆଚ୍ଛା ରେଷ୍ଟୁରାଣ୍ଟ ଯିବା ରେଷ୍ଟୁରାଣ୍ଟ କେଉଁ ରେଷ୍ଟୁରାଣ୍ଟ ଭଲ ସେଠି କଣ ଖାଇବା ଅଛି ଜାଣିଛୁ ମାନେ ଭଲ କଣ ଆଇଟମ୍ ଫାଇଟମ୍ କଣ ହେଉଛି ଜାଣିଛୁ କି କଣ କଣ ଅଛି କଣ ଖାଇବା ତାହେଲେ ଚିକେନ ବିରିୟାନୀ ହଁ ସେଥିରେ ମାନେ କଣ କଚୁମ୍ବର ଫଚୁମ୍ବର କିଛି ଦେଉଛି ନା ଦେଉନି ହଁ ହଁ ପ୍ରାଇସ୍ କେତେ ହଁ ହଁ ଓ ଏବେ ମୁଁ ଏହିଠି ବସିଥିଲି ଏମିତି ଘରେ ଛାତ ଉପରେ ଯେ ଗରମ ହେଉଛି ତ ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ ତୁମ ଘରେ ହଁ ଆମ ଘରେ ଏହିଠି ବୋଉ ତଳେ କଣ କରୁଛି ପାଣି ଆଣୁଛି ନନା ଯାଇଛନ୍ତି ଅଟୋ ନେଇକି ଆଉ ମୁଁ ଏହିଠି ଏମିତି ବସିଛି ଆଉ ଆଉ ତୁମ ଘରେ କଣ ସବୁ କରୁଛନ୍ତି

ଆଚ୍ଛା ଆଚ୍ଛା ଅ ହଁ ହଁ ଏବେ ତାହେଲେ କହୁଛୁ କି ଯିବା ରେଷ୍ଟୁରାଣ୍ଟ କଥା ହଁ ହଁ ହେଉ ଯିବା ଯେ ଆଉ କଣ ବାଇ କେଉଁଥିରେ ଯିବା ସ୍କୁଟି ହଁ ହେଉ ଆଉ ଯିବା ହ ହେଉ ଯିବା ଘରେ ଘରେ ପଚାରିଚୁ ନା ପଚାରିନୁ

ହେଉ ଯିବା ଯେ ତାହେଲେ କହୁଛୁ ଚିକେନ ବିରିୟାନୀ ଖାଲି ଖାଇବା ଆଉ ସେହିଠି କଣ ଇଏ କିଛି ହେଉନି ମାନେ ରୋଲ୍ ଅଣ୍ଡା ରୋଲ୍ ହେଉ କି ସେ ତାହେଲେ ତ ବଢ଼ିଆ ମଜା ହେବ ଆଉ ତାହେଲେ ଗୋଟିଏ ଭଲ ମଜା ହେବ ନୁହେଁ କି

ତାହେଲେ ଫୁଲ୍ ବୋବାଲ୍ ଆଜି ନାହିଁ କି

ଆଉ ଟ୍ୟୁସନ୍ ଫ୍ୟୁସନ୍ କିଛି ନାହିଁ କି ତୋର ଅହ ସେଥିପାଇଁ ଆସିକି କହୁଛୁ କି ଯିବା କଥା ନାହିଁ କି ନାହିଁ ମୋର ଛୁଟି କରିଦେଇଛି ଯେ ଯିବା ଯଦି କହୁଛୁ ଯିବା ଆଉ ହଁ ତୁମ ପାଇଁ ସବୁ ଫ୍ରି ନାହିଁ କି

ହଁ ହଁ ପକ୍କା ଯିବା ଆଉ ଇଏ ପକୋଡ଼ା ଫକୋଡ଼ା କଣ ହେଉଛି କେଉଁ ପକୋଡ଼ା ମଟନ ପକୋଡ଼ା ସେ ଯେଉଁ ମଟନ ପକୋଡ଼ା ସରି କହୁଛି ଚିକେନ ପକୋଡ଼ା ହେଉ କି ମସରୁମ୍ ପକୋଡ଼ା ଫକୋଡ଼ା କିଛି ହେଉନି ହଁ ହଁ ହଁ ହଁ ହଁ ଆଚ୍ଛା ହଁ ହେଉ ପ୍ରାଇସ୍ ସେହିଟା ଗୋଟିଏ ଚିକେନ ପକୋଡ଼ା କେତେ ପ୍ରାଇସ୍ ଆଉ କିଛି ଭଲ ହୋଟେଲ ନାହିଁ କି ରେଷ୍ଟୁରାଣ୍ଟ ମାନେ ସେ ରଣପୁରରେ ଯେମିତି ପ୍ରଶାନ୍ତ ହୋଟେଲ କହିଲୁ ସେମିତି ଆଉ କିଛି ରେଷ୍ଟୁରାଣ୍ଟ ଜାଣିଛୁ କି ଭଲ ମୁଁ ବି ତ ଜାଣିନି ନାହିଁ ମୁଁ ବି ଶୁଣିଥିଲି ପ୍ରଶାନ୍ତ ହୋଟେଲଟା ଭଲ କରୁଛି ମାନେ ଭଲ ଆଇଟମ୍ ଦେଉଛି ତା'ର ଭଲ ପ୍ରଡ଼କ୍ଟ ମଧ୍ୟ ଭଲ ଆଛା ହଁ ମୁଁ ବି ଶୁଣିଥିଲି ପ୍ରଶାନ୍ତ ହୋଟେଲରେ ବି ଭଲ ରହୁଛି ସେ ରେଷ୍ଟୁରାଣ୍ଟଟା ମାନେ ଭଲ ରେଷ୍ଟୁରାଣ୍ଟ ଓ ହ ହଁ ଆମର କଲ୍ୟାଣୀ ମଣ୍ଡପ ଟାଇପ୍ର କରିଛି ନା ହଁ ହଁ ସେଠି ମଧ୍ୟ ସେହି ମ୍ୟାରେଜ ଫ୍ୟାରେଜ ମଧ୍ୟ ସେଠି ହେଉଛି ତା'ପରେ ବ୍ରତଘର ଫ୍ରତଘର ବି ହେଉଛି ନା ବୋଧେ ହଁ ହଁ ଅ ହଁ ହଁ ହଁ ଡେକୋରେସନ୍ ଭଲ ହୋଇଥିବ ନାହିଁ କି ସୁନାଖଳା ଏତେ ବାଟ ଘାଟି ଏରିୟା ନା ତ ଘରେ ମନା କରିବେ ଯିବାପାଇଁ ସଂଧ୍ୟାବେଳ ହୋଇଗଲାଣି ତ ଘାଟି ବାଟ ଏପଟେ ଯିବାକୁ ସୁବିଧା ହେବ ହେଉ ତାହେଲେ ଠିକ୍ ଅଛି ଚାରିଟା ବେଳକୁ ହେଉ ଠିକ୍ ଅଛି ହେଉ ତାହେଲେ ଠିକ୍ ଅଛି ଚାରିଟା ବେଳକୁ ଯିବା ଆଉ ରେଡ୍ଡି ହୋଇକି ତୋତେ କଲ୍ କରୁଛି ହଁ ହେଉ ଠିକ୍ ଅଛି ଯାଉଛି ହେଉ ରଖୁଛି